ହ୍ୟାଲୋ ହଁ କହୁନାହାନ୍ତି କେଉଁ କେଉଁ ମିଠା ନେବାର ଥିଲା ଆପଣ କୁହନ୍ତୁ କେଉଁ ମିଠା ଦରକାର ମୋତିଚୁର୍ ଲଡ଼ୁ ଅଛି ସନ୍ଦେଶ ଅଛି ପେଡ଼ା ଅଛି ଷ୍ଟିମ ଅଛି ବର୍ଫି ଅଛି ରସମଲାଇ ଅଛି ଆଉ ଆଉ ଅଛି ଭେରାଇଟିଜ୍ର ଅଛି ଆପଣ କହୁନାହାନ୍ତି କେଉଁଟା ଦରକାର ଆପଣ କୁହନ୍ତୁ ସେଇ ହିସାବରେ ଆମେ ଇଏ କରିବୁ ଆଉ ହଁ ଠିକ୍ ଅଛି ଆପଣ ଯେହେତୁ ଗ୍ରାହକ ଆମର ଆପଣ ସେଇ ହିସାବରେ ଆମକୁ ଅର୍ଡ଼ର ଦେଲେ ଆମେ ଅର୍ଡ଼ର ରଖିବୁ ତା ହିସାବରେ ଆମେ ବନାଇବୁ ବନାଇକି ଆପଣଙ୍କୁ ଆପଣଙ୍କର ଯେତିକି ଦରକାର ସେଇ ହିସାବରେ ଆପଣ ଆମକୁ ଆଗୁଆ ଫୋନ୍ କରିକି କହିଦେଲେ ଆଉ ସେଇ ହିସାବରେ ଆମେ ଆପଣଙ୍କୁ ଦେଇଦେବୁ ଆଉ କ'ଣ ଅଛି ଆପଣଙ୍କର କେବେ ଦରକାର କହୁନାହାନ୍ତି ଆଚ୍ଛା ହଉ ଠିକ୍ ଅଛି ଗୋଟେ ସପ୍ତାହ ପରେ ଆପଣ ଆମେ ପ୍ୟାକିଂ କରିଦେଇକି ଆପଣଙ୍କୁ ଇଏ କରିଦେବୁ ପାର୍ସଲ ପଠାଇଦେବୁ ଆଉ ମିଠା ରେଟ୍ ହେଉଛି ଆମର ସେମିତି ମୋତିଚୁର୍ ଲଡ଼ୁ ଆମର ସେଇଟା ହେଉଛି ଦଶଟଙ୍କା ରହିବ ଆଉ ଗୋଲାପଜାମୁନ୍ ସେଇଟା ସାତଟଙ୍କା ରହିବ ଆଉ ସନ୍ଦେଶ ପେଡ଼ାଟା ସେଇଟା ବାରଟଙ୍କା ରହିବ ପିସ୍ ହିସାବରେ ଆମର ସେମତି ରେଟ୍ ଅଛି ଆଉ ଆପଣ ଯେଉଁ ହିସାବରେ ଯେଉଁଟା ଦରକାର ଆମକୁ କହିଦେଲେ ଆମେ ସେଇ ହିସାବରେ ବନାଇବୁ ଆଉ ଆପଣ ଇଏ କରିବେ ଆସିକି ଆପଣ ଯଦି ଚାହିଁବେ ଆସିକି ବି ଆମ ଦୋକାନରେ ଚାଖିକି ନେଇକି ଯାଇପାରିବେ ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଆସନ୍ତୁ ଚାଖିକି ନେଇକି ଯାଆନ୍ତୁ ଆପଣ ଆମେ ରେଟ୍ କମାଇବୁନି କାହିଁକି ରେଟ୍ କମାଇବୁ ନିଶ୍ଚିନ୍ତ କମାଇବୁ ଆସନ୍ତୁ ହଁ ସବୁ ହେଇଯିବ ଆପଣ ଆସନ୍ତୁ ନେଇକିଯିବେ ଆପଣଙ୍କର କେଉଁଦିନ କ'ଣ ରହୁଛି ଆପଣ ସେଇ ହିସାବରେ ମୋତେ ଇଏ କରିଦିଅନ୍ତୁ ଲିଷ୍ଟ ଦେଇଦିଅନ୍ତୁ ଆଉ କେତେ ଇଏର ଦରକାର ସେଇ ସେଇ ହିସାବରେ ଲିଷ୍ଟ ମୋତେ କରିକି ଦେଇଦେଲେ ମୁଁ ଆପଣ ପିଲା ପଠାଇଦେବେ ନହେଲେ ଆପଣ ଆସିକି ନିଜେ ନେଇଯାଇକି ପଳାଇବ ଆଉ ଆଉ ସବୁ ଫ୍ଲେବର୍ ବି ଆମର ରହୁଛି ଆପଣ ଅଲଗା ଚକଲେଟ୍ ଫ୍ଲେବର୍ ବି ଆମେ ରଖୁଛୁ ଆଉ ତା ସାଙ୍ଗରେ ରସଗୋଲା ବି ରହୁଛି ଆମର ଆଉ ରସଗୋଲାର ଯେଉଁ ଦହି ରସଗୋଲାଟା ବି ରହୁଛି ପ୍ରସିଦ୍ଧ ଆମର ସ୍ପେଶାଲ ସ୍ପେଶାଲ ସବୁ ଜିନିଷ ସ୍ପେଶାଲ ଆମର ଦହି ରସଗୋଲାଟା ସେଇଟା ରହୁଛି ଆପଣ ଚାହିଁଲେ ଆସିକି ଦେଖିକି ନିଅନ୍ତୁ ଆପଣ ଆସିକି ହଁ ହଁ ଆମର କୌଣସି ଜିନିଷ ବାସି ରହେନି ଆମର ସବୁବେଳେ ସଜ ହୁଏ ଲୋକମାନଙ୍କୁ ସଜ ଜିନିଷ ହିଁ ଦିଆଯାଏ ହଁ ହଁ ଠିକ୍ ଅଛି ଆପଣ ଆସିବେ ଆଉ